ରୋଷେଇ କରିବା ସମୟରେ ମୁଁ ଯେମିତିକି ବ୍ୟବହାର କରୁଛି ଗୁଣ୍ଡି ତା'ପରେ ହାଣ୍ଡି କଢ଼ାଇ ହତା ଗ୍ଲାସ୍ ଥାଳି ଏସବୁ ବ୍ୟବହାର କରୁଛି ଆଉ ଗିନା ଏସବୁ ନହେଲେ ତ ହବ ନାଇଁ ରୋଷେଇ ଯେମିତିକି ଦେଖ ଗୁଣ୍ଡିରେ ପାଣି ଆଣିଛୁ ତା'ପରେ ହାଣ୍ଡିଏରେ ହାଣ୍ଡିରେ ଭାତ ରୋଷେଇ କରୁଛୁ କଢ଼ାଇରେ କିଛି ଭଜା କି ତରକାରୀ ଏମିତି ସବୁ ଆଇଟମ୍ ରୋଷେଇ କରୁଛୁ ଆମେ ତ ସେଇଟା ଆମେ ରୋଷେଇ କରିବା ସମୟରେ ଆମେ ସେ ବାସନ ଯାକ ୟୁଜ୍ କରୁଛୁ ସବୁବେଳେ ସେଇଟା ନହେଲେ ଆମ ରୋଷେଇ ହବ ନାହିଁ ତ ଆମେ ସେଇଟା ଥାଳି ଗ୍ଲାସ୍ରେ ଆମେ ଭାତ ଖାଉଛୁ ପାଣି ଖାଉଛୁ ଆରି ଏମିତି ସବୁ ରୋଷେଇ କରୁଛୁ